ମୁଁ ଗାଁ ରୁ ଗଲି ନରଲାକୁ ଗୋଟେ ଗିଜର କିଣିବା ପାଇଁ ଯେଉଁଟାକି ଥଣ୍ଡାଦିନ ଆଇସି ଗରମ ପାଣିରେ ଗାଧୋଇବା ପାଇଁ ଯେଉଁଟା ଗଲି ଦୋକାନକୁ ଗଲି ଦେଖାଇଲା ସେ ମୋତେ ଗୋଟେ ଦଶ ହଜାର ଆଉ ଗୋଟେ ବାର ହଜାରର ଦେଖାଇଲା ଭଲ ଗିଜର ଦେଖା ବୋଲା ତ କମ୍ପାନୀର ଦେଖାଇଲା ସେ ତାପରେ ମୁଁ ସେଇଟାକୁ ଘରକୁ ଆଣିଲି ଘରକୁ ଆଣିଲା ପରେ ତାପରେ ଗୋଟେ ଜଣକୁ ଡ଼ାକିଲି ଫିଟିଙ୍ଗ କରିଲି ଘରରେ ତାପରେ ଟ୍ରାଏଲ କରି ଟ୍ରାଏଲ କଲାପରେ କ'ଣ ସେଇଟା ଗରମ ହେଲାନି କି ସେଇଟା ତାପରେ ମୁଁ କ'ଣ କଲିକି ତାପରେ ବହୁତ ଟ୍ରାଏ କଲି ସେ ଗିଜର ଟାକୁ କ'ଣ ସେ ପାଣିର ତାର ଆସୁନଥିଲା ତା ପାଣିଟା ହିଟ ହେଉନଥିଲା ସେଥିପାଇଁ ତାକୁ ମୁଁ ଆଉ ପରେ ଗଲି ନରଲା କୁ ଗଲି ନରଲାରେ ତା ଦୋକାନକୁ ଗଲି ତାପରେ ଦେଖାଇଲି ସେ ତାର ସବୁକିଛି ଚେଞ୍ଜ କଲାପରେ ସେଇଟା ଟିକେ ଖରାପ ଥିଲା ଖରାପ ଥିଲା ପରେ ସେଇଟା ମୁଁ ଗଲି ତାପରେ ଏକ୍ସଚେଞ୍ଜ କରା ବାକୁ ଲାଗିଲି ସେ କ'ଣ କମ୍ପାନୀ ଗୋଟେ କି କହିଲା ସେଇଟା ତାର ଫିଟିଙ୍ଗ ଫାଟଙ୍ଗ କରିକିନା ତାପରେ ସେ ଗିଜର ଟାକୁ ସେ ସେଟିଂ କଲା ସେଟିଂ କଲାପରେ କ'ଣ ହେଲା କି ତାପରେ ଠିକ ସେ ଚାଲିଲା ଚାଲିଲା ପରେ ମୁଁ ଆଉ ପରେ ଆଣିଲି ଆଉ ମୁଁ ଘରେ ଫିଟିଙ୍ଗ କଲି ଗିଜରଟାକୁ ବର୍ତ୍ତମାନ ଚାଲିଛି